ମହିଳାମାନେ ସାଧାରଣତଃ ଦୈନନ୍ଦିନ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୁଅନ୍ତି କାରଣ ଆବାହନ କାଳ ମଧ୍ୟରୁ ଆମ ଦେଶର ମହିଳାମାନେ ଶୋଷିତ ଦଳିତ ହୋଇ ରହି ଆସିଛନ୍ତି ଯାହାକି ବର୍ଷ ବର୍ଷ ଧରି ଭାରତୀୟ ସମାଜରେ ମହିଳାମାନଙ୍କର ଶୋଷଣ କରାଯାଇଛି ତେଣୁ ବହୁତ ଦିନ ପରେ ମାନେ ଆଜିକା ଦିନ୍ ଦିନରେ ବହୁତ ପରିବର୍ତ୍ତନ ହେଇଛି ଭାରତୀୟ ସାମାଜରେ ମହିଳାମାନଙ୍କର ଭୂମିକା ମଧ୍ୟ ବଦଳିଛି ଯେବେ ଯେଉଁଟାକି ବିଗତ ଦିନମାନଙ୍କରେ ଦେଖିବାକୁ ମିଳୁଥିଲା ମହିଳାମାନଙ୍କର କୌଣସି ପ୍ରକାର ଭୂମିକା ସେ ଘରେ ହେଉ କିମ୍ବା ବ ସମାଜରେ ହେଉ କେଉଁଠି ନ ଥିଲା ବର୍ତ୍ତମାନ ତାହା ବଦଳିଛି ବହୁତ ମାତ୍ରାରେ

ପରିବାର ଚଳେଇବା ପାଇଁ ସେମାନଙ୍କର ମତ ରଖୁଛନ୍ତି ଏବଂ ସେହି ମତାମତକୁ ନେଇ ପରିବାର ଚଳା ହେଉଛି ସେ ବର୍ତ୍ତମାନ ବି ସମାଜକୁ ନାରୀମାନଙ୍କର ଅବଦାନ ବହୁତ ଆସିଲାଣି ସମାଜ ପାଇଁ ସେମାନେ ସମାଜସେବୀ ଭାବରେ କାର୍ଯ୍ୟ କରି ଆମ ସମାଜର ବହୁତ ଉପକାର କରିପାରୁଛନ୍ତି ତେଣୁ ମୋ ମତରେ ମହିଳାଙ୍କର ଭୂମିକା ବଦଳିଛି ଆମ ସମାଜରେ ଆଉ ମହିଳା ସୁରକ୍ଷିତ ବୋଲି ମୁଁ ଅନୁଭବ ଯଦିଓ ଅଧିକ ନାହିଁ ତଥାପି ମୋ ହିସାବରେ ବର୍ତ୍ତମାନ ସୁଦ୍ଧା ମହିଳା ସୁରକ୍ଷିତ ଅଛନ୍ତି କିନ୍ତୁ ସେତେ ସୁରକ୍ଷିତ ନାହାଁନ୍ତି ଯାହା କି ଗୋଟେ ରା ତି ରାତି ଦଶଟା ପରେ ଜଣେ ମହିଳା ଏକୁଟିଆ ଭାବରେ ବର୍ତ୍ତମାନ ବି ଘରକୁ ଫେରି ପାରୁନି ତେଣୁ ମହିଳା ସୁରକ୍ଷିତ କହିବା ହିସାବରେ ମୁଁ ଭାବୁନି ଯେ ମହିଳା ସୁରକ୍ଷିତ ଅଛନ୍ତି କିନ୍ତୁ ସେତେ ପରିମାଣରେ ଅସୁରକ୍ଷିତ ନୁହଁନ୍ତି କି ପୂର୍ଣ୍ଣ ସୁରକ୍ଷିତ ନୁହଁନ୍ତି ଏବଂ ଭାରତରେ କାର୍ଯ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସୁଯୋଗ ଦିଆଯିବା ନିହାତି ଜରୁରୀ ଅଟେ କାହିଁକି ନା ମହିଳା ପାଠୋଇ ହେଲେ ଗୋଟେ ସମାଜ ପାଠୁଆ ହେଇଯିବ କିମ୍ବା ଗୋଟେ ସ୍ତ୍ରୀ ପାଠୁଆ ହେଲେ ଗୋଟେ ପରିବାର ପାଠୁଆ ହେଇ ପାରିବ ତେଣୁ ମହିଳାଙ୍କୁ ସମାନ ଭାବରେ କାର୍ଯ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ଦିଆଯିବା ନିହାତି ଜରୁରୀ ଅଟେ